ଆମେ ହଉଚୁ ହିନ୍ଦୁ ଲୋକ୍ ତ ଆମର୍ ଇ ଗାଁ ଗହଲିମାନ୍କେ ପ୍ରାୟ ଲୋକ୍ ହିନ୍ଦୀ ଲୋକ୍ ଏକା ରହେସନ୍ ତ ଇଦ୍ କି ଖିଷ୍ଟି ଖ୍ରୀଷ୍ଟ୍ମାସ୍ ଇ ସବୁ ଜିନିଷ୍ ଆମର୍ ଇନେ ନେଇଁ ହୁଏ ରଜ ତାପରେ ଦୋଲ ପୂର୍ଣ୍ଣିମା ଦୂର୍ଗା ପୂଜା ଦୂର୍ଗା ପୂଜା ମାନେ ତ ଗାଁ ମାନ୍ କେ ହେସି ଗୁଟେନେ ମିଶି ମୁଶାକିନା କରୁ ତ ଆମର୍ କଲାହାଣ୍ଡିର୍ ମୁଖ୍ୟ ପର୍ବ ହେଲା ନୂଆଖାଇ ନୂଆଖାଇନେ ଯେତେ ବି ଯିଏ ଦୁରିଆନେ ଥାଉ ଯେନେ ଥାଉ ନିହାତି ଭାବରେ ଗୁଟେ ଠନେ ଏକା ନୂଆ ଖାଇସୁଁ ଆଉ ପ୍ରଥମତଃ ଗୁଟେ ଦିନ ଫାଷ୍ଟ୍ କରି ନୂଆ ଚଉଲ୍ ବନାହେସି ଫାଷ୍ଟ୍ ଟାଇମ୍ ସେ ନୂଆ ଚଉଲ୍କେ ଆମେ ଖିରି କରିକିନା ଆଗ ଭଗ୍ବାନ୍ଠାନ୍ ଭୋଗ୍ ଲଗାସୁଁ ଆମର୍ ଇଷ୍ଟଦେବୀ ଠାନେ ଭୋଗ୍ ଲଗାସୁଁ ଭୋଗ୍ ଲଗାବାର୍ ପରେ ତାପରେ ଘରେ ସବୁ ଲୋକ୍ ଗୁଟେନେ ମିଶିକିନା ଖାଏସୁଁ ତ ନୂଆଖାଇକେ ମୁଖ୍ୟତଃ ପିଠା ପନା ଖିରି ତାପରେ ଖୋବ୍ ପ୍ରକାର୍ ତୁନ୍ ଶାଗ୍ ମାନେ ବି ରନ୍ଧା ରନ୍ଧି କର୍ସୁଁ ଆର୍ ଖାଇସୁଁ ନୂଆଖାଇ ବାସି ଦିନ ଛେଲ୍ ମେଲ୍ଛା ବି ମାରା ହେସି ଭୋଜି ଭାତ୍ ବି ହେସି ଏନ୍ତା ହିସାବେ ଆମର୍ ନୂଆଖାଇ ପର୍ବ୍ ପାଳନ୍ କରାହେସି